ଆମ ଗ୍ରାମ ମାନଙ୍କର ଦେଖିବାକୁ ଗଲେ ଚଇତ ପର୍ବ ବହୁତ ବଡ଼ ପର୍ବ ରୂପେ ପାଳନ କରାଯାଇଥାଏ କାରଣ ଚଇତ ପର୍ବରେ ବହୁତ ଉପଭୋଗ କରିଥାନ୍ତି ବହୁତ ନାଚିଥାନ୍ତି ରାତି ଯାଏ ନାଚିଥାନ୍ତି ଏବଂ ଆମ ଗ୍ରାମ ମାନଙ୍କରେ ବହୁତ କିଛି ପର୍ବପର୍ବାଣି ହେଲେ ଆମେ ନାଚିଥାଉ ସେଇ ନାଚ ଗୀତ ଗାଇ ଗାଇ ନାଚିଥାଉ ଏବଂ ଲୋକମାନେ ଏହାକୁ ଉପଭୋଗ କରନ୍ତି ଆମ ଗ୍ରାମର ଲୋକମାନେ ଚଇତ ପର୍ବକୁ ବର୍ଷକୁ ଥରେ ଆସେ ଚଇତ ପର୍ବ ଏହି କୋରାପୁଟ ଜିଲ୍ଲାରେ ବହୁତ ମାତ୍ରାରେ ଲୋକମାନେ ନାଚନ୍ତି ଏବଂ ସେଇଟା ସକାଳରୁ ରାତି ଯ ସେଇ ପର୍ବ ପର୍ବାଣିରେ ଲୋକମାନେ ବହୁତ ଭଲ ଭାବରେ ନାଚଥାନ୍ତି ଏବଂ ଏବଂ ବୁଢ଼ା ବୁଢ଼ୀମାନେ ସେଥିରେ ଭାଗ ନେଇଥାନ୍ତି ଏବଂ ପୁରୁଣା ନେଇକି ସାଂସ୍କୃତିକ ନେଇକି ସେମାନେ ଗୀତ ମଧ୍ୟ ଗାଇଥାନ୍ତି